ଭାରତର ଅନେକ ଧର୍ମ ଅଛି ସେଥିମଧ୍ୟରୁ ହିନ୍ଦୁ ଧର୍ମ ହେଉଛି ନଆରା ହିନ୍ଦୁ ଧର୍ମରେ କ'ଣ ହୁଏ ନା ଠାକୁରଙ୍କୁ ଡାକିବାର ଅନୁଭୂତିଟା ଅଲଗା ହିନ୍ଦୁ ଧର୍ମର ପର୍ବ ହେଉଛି ଆମର ଜାଗର ରଥଯାତ୍ରା

ଏମିତି ବହୁତ ପର୍ବ ଅଛି ଠାକୁରଙ୍କ ପାଇଁ ହନୁମାନ ଓଷା ଅଛି ଅଛି ତାଦେହରୁ ସବୁଠାରୁ ବଡ଼ ପର୍ବ ହେଉଛି ରଥଯାତ୍ରା ଜଗନ୍ନାଥଙ୍କର ରଥଯାତ୍ରା ଜଗନ୍ନାଥଙ୍କ ରଥଯାତ୍ରାରେ ପୁରୀରେ ବହୁତ ଭିଡ଼ ହୁଏ ସବୁ ଦେଶରୁ ଲୋକମାନେ ଆସନ୍ତି ଆଉ ରଥଯାତ୍ରାରେ ଆମର ଜଗନ୍ନାଥଙ୍କ ତିନୋଟି ରଥ ହୁଏ ଗୋଟେ ରେ ସୁଭଦ୍ରା ମା ବସନ୍ତି ଗୋଟେ ରେ ବଳଭଦ୍ର ବସନ୍ତି ଆଉ ଗୋଟେ ରେ ଜଗନ୍ନାଥ ବସନ୍ତି ପୁରୀ ମନ୍ଦିରରୁ ଗୁଣ୍ଡିଚା ମନ୍ଦିର ଯାକେ ତାଙ୍କ ଯାତ୍ରା ହୁଏ ମାଉସୀ ମାଆ ଘର ଯାକେ ଆଉ ଆଉ ଭାରତରେ ବହୁତି ଅନେକ ଧର୍ମ ବି ରହୁଛି ସେଥିରୁ ହେଉଛି ମୁସଲିମ ଧର୍ମ ଖ୍ରୀଷ୍ଟିଆନ ଧର୍ମ ମୁସଲିମ ଧର୍ମ ରେ ବି ବହୁତ ପର୍ବପର୍ବାଣି ଅଛି ତାଙ୍କର ବି ବହୁତ ବଡ଼ ପର୍ବ ଅଛି ଇଦ୍ ଆଉ ଆଉ ଖ୍ରୀଷ୍ଟିୟନ ଧର୍ମ ରେ ବି ବହୁତ ପର୍ବ ଅଛି ତାଙ୍କର ପ୍ରଥମ ପର୍ବ ହେଉଛି ନୂଆ ବର୍ଷ ମ୍ୟାରି ଖ୍ରୀଷ୍ଟମାସ୍ ଜାନୁଆରୀ ଏକରେ ହୁଏ